ହଁ ଆମ ଘରେ ବି ଚା ତିଆରି ହୁଏ ସମସ୍ତେ ପିଅନ୍ତି ଶୀତଦିନ ତ ଦୁଇଥର ସଞ୍ଜ ସକାଳେ ହୁଏ ଆଉ ପୁଣି ମଝିରେ ବି ଶୀତଦିନରେ ମଝିରେ ବି ଫୁଣି ଥରେ ହବ ମୋ ଶାଶୂ ଶଶୁର ମୋ ସ୍ୱାମୀ ଆଉ ମୋ ଦିଅର ଦେଢ଼ଶୂର ସମସ୍ତେ ପିଇବାକୁ ଚା ବହୁତ ଭଲ ପାଆନ୍ତି ଆଉ ସଖାଳେ ସକାଳେ ମୁଁ ଚା କରେ ହଉଛି କ୍ଷୀର ଆଉ ଚିନି ଚାପତି ଆଉ ଅଳ୍ପ ପାଣି ଦେଇକିନି ସାଇଜରେ ଚା କରେ ଗୁଜୁରାତି ନବଙ୍ଗ ଆଉ ପକେଇକିନି ଅଦା ଚିନି ଅଳ୍ପ ଟିକେ ଦେଇକିନି ଛୁଆଙ୍କୁ ଦିଏନି ଆଉ ଶାଶୂ ଶଶୁର ମୋ ଦିଅର ମୋ ଦେଢ଼ଶୂର ଆଉ ମୋ ସ୍ୱାମୀ ସମସ୍ତେ ପିଉ ଆମେ ଚା ସଖାଳୁ ଥରେ ପିଇମୁଁ ଫୁଣି କିଏ ଗୋଟେ ଲୋକ କାମ କରୁଛି ଫୁଣି ଥରେ ଚା ହବ ଫୁଣି ସମସ୍ତେ ପିଇମୁଁ ଏମିତି ମାନେ ଦୁଇଥର ତିନିଥର ଶୀତଦିନରେ ଫୁଣି ଚାରିଥର ପର୍ଯ୍ୟନ୍ତ ହେଇଯିବ ଆଉ ବନ୍ଧୁବାନ୍ଧବ ଆସିନେ ବି ସୁଦ୍ଧା ସେ ଚା ଟିକେ ଦମୁଁ ପ୍ରଥମେ ଚା ବିସ୍କୁଟୁ ନହନେ ଚେନାଚୁରୁ ନହନେ ହଉଛି ଆଉ ଯାହା ଥିବ ଘରେ ଯେଉଁଟା ଥାଏ ବିସ୍କୁଟୁ ଚେନାଚୁରୁ ଆଉ ବୁଢ଼ାବୁଢ଼ୀ ମାନେ ବେଶୀ ବି ଚା ପିଅନ୍ତି ଚା ନ ପିଇନେ ତାଙ୍କ ମୁଣ୍ଡ ବିନ୍ଧିବ ମୁଣ୍ଡ ବିନ୍ଧାରୁ ଟିକେ ରକ୍ଷା ପାଆନ୍ତି ଚା ଥଣ୍ଡା ଫଣ୍ଡା ଧରିଥିବ ସେମାନଙ୍କୁ ଆଗେ କହିବେ ଟିକେ ଚା କରିକି ଦେ ସେ ଟିକେ ଚା ପି ଦଉ ଆଉ ରୁଟି ଫୁଟି ଖଣ୍ଡେ ଦବୁ ଏମିତି ତାଙ୍କ ଦିହ ଖରାପେ ହେଇଛି ଦେ ଚା ଆଗେ ଟିକେ କରିକି ଦେ ପଛରେ ରୁଟି ଫୁଟି କରିକିନି ଦବୁ ସେ ବଟିକା ଦୁଇଟା ଖାଇବ ତା ଦିହଟା ଟିକେ ପରିବର୍ତ୍ତନ ହବ ଏମତି କଇକିନି ଆଗେ ଚା ଟା ପ୍ରଥମେ ଆଗେ ଚା ନ କନେ ଆମର ଅଚଳ ଆଉ ଚା ତିନି ଟାଇମି ଚାରି ଟାଇମି ଶୀତଦିନରେ ଖରାଦିନରେ ଦୁଇ ଟାଇମି